ଆମ ଅଞ୍ଚଳରେ ତ ପ୍ରାୟତଃ କୁଆଖାଇ ନଦୀ ଅନ୍ୟତମ ନଦୀ ଅଟେ ଏହି ନଦୀରେ ତ ମୁଖ୍ୟତଃ ଏହାକୁ ଭଲ ଭାବରେ ରକ୍ଷଣା ବେକ୍ଷଣ କରାଯାଇଥାଏ ଏଥିରେ ଏହି ନଦୀ ଚାରି ପାଖରେ କିପରି ଗଛ ନଉଠିବ କିପରି ପୋଖରୀ ଜଳ ମାନେ ପ୍ରଦୂଷିତ ନହେବ ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର କମିଟି ମାନ ମଧ୍ୟ ରହିଥାଏ ଏହାକୁ ଭଲ ଭାବରେ ସେମାନେ ରକ୍ଷଣା ବେକ୍ଷଣ କରିଥାନ୍ତି ଏବଂ ଆମ ହ୍ରଦ କହିଲେ ମଧ୍ୟ ଆମ ଘର ପାଖରେ ଏକ ହ୍ରଦ ଅଛି ସେ ହ୍ରଦକୁ ମଧ୍ୟ ବହୁ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି ବୁଲିବା ପାଇଁ ଯାହାଦ୍ୱାରା ବୋଟିଂ କରି ଏହି ହ୍ରଦରେ ମଧ୍ୟ ବୋଟିଂ କରିବାପାଇଁ ସୁବିଧା ମଧ୍ୟ ଅଛି ସେଥିପାଇଁ ବହୁ ପର୍ଯ୍ୟଟକମାନେ ଆସିଥାନ୍ତି ଏହି ହ୍ରଦ ସହିତ ବୋଟିଂ କରିବା ସହିତ ଏହି ହ୍ରଦରେ ବୋଟିଂ କରିବା ସହିତ ସେମାନଙ୍କୁ ମଧ୍ୟ ସେମାନଙ୍କୁ ମାଛ ଧରିବାକୁ ଅନୁମତି ଦିଆଯାଏ ନାହିଁ ସେମାନେ ମାଛ ଧରିବା ପାଇଁ ଅନୁମତି ଦିଆଯାଏ ନାହିଁ ଏଥିସହିତ ଏକ ସ୍ୱତନ୍ତ୍ର ମଧ୍ୟ କମିଟି ରହିଛି ଯାହା ଦ୍ୱାରାକି ଏହି ଏହାର ରକ୍ଷଣା ବେକ୍ଷଣ ମଧ୍ୟ ଭଲ ଭାବରେ କରାଯାଏ ମାନେ ଜଳାଶୟ ଚାରିପଟେ ବାଲି ସିମେଣ୍ଟ ଲଗାଯାଇ ଭଲ ଭାବରେ କାମ କରାଯାଇଥାଏ ଏହାକୁ ପାହାଚ ମଧ୍ୟ କରାଯାଇଥାଏ ଯେଉଁ ଦ୍ୱାରାକି ମାନେ ବାହାରୁ ପର୍ଯ୍ୟଟକମାନେ ଆସିବେ ସ୍ନାନ ସ୍ନାନ କରନ୍ତି ଏବଂ ବୁଲନ୍ତି ଏବଂ ସେଥିରେ ମଧ୍ୟ ଭଲ ଭାବରେ ରକ୍ଷଣଣା ବେକ୍ଷଣ କରାଯାଇଥାଏ ପୋଖରୀକୁ ଏବଂ ଯେମିତିକି ବାହାର ପର୍ଯ୍ୟଟକ ଆସିଲେ ତାଙ୍କର ମନୋରଞ୍ଜନ କରାଯାଇପାରିବ ସେମାନେ ମଧ୍ୟ ବୁଲିକି ନିଜକୁ ମନୋରଞ୍ଜନ କରିପାରିବେ